ହ୍ୟାଲୋ ହଁ ହଁ ଆପଣ କେଉଁଠୁ ଆସିଛନ୍ତି ହଁ ପର୍ ପିସ୍ ଆମର ପନ୍ଦର ଟଙ୍କା ଆ ଆଜ୍ଞା ଓଡ଼ିଶାରେ ତ ସବୁ କାମ ସବୁଥିରେ ତ ଜି ଏସ୍ ଟି ଲାଗୁଛି ଆଳୁ ତେଲ ଲୁଣ ହଳଦୀ ସବୁଥିରେ ତ ଅଧିକା ରେଟ୍ ଆମେ ଆଉ କ'ଣ କରିବୁ ତେଣୁକରି ବାଧ୍ୟ କରି ତ ଆମକୁ ତ ଆମ ନିଜର ଘର ଚଳେଇବା ପାଇଁ ତ ଆମେ ତ ଟିକେ ବାହାର କରିବୁ ନା ପଇସା ସେଥିରୁ ତେଣୁକରି ଆମେ ବାଧ୍ୟରେ ପନ୍ଦର ଟଙ୍କା ଲେଖାଏଁ ନେଉଛୁ ଆଉ ଗୋଟେ ଗୋଟେ ପିସ୍ ପିଛା ଆଉ କ'ଣ କରିବୁ ଖାଉନାହାନ୍ତି ଆମ ଆମ ଜିନିଷ ଟେଷ୍ଟ ଅଛି କି ନାଇଁ ଟିକେ ଦେଖନ୍ତୁ କିନ୍ତୁ ଏ ଏତେ ରେଟ୍ ସବୁ ଆଳୁ ତେଲ ଲୁଣ ହଳଦୀ ସବୁ ମସଲା ସବୁଥିରେ ତ ରେଟ୍ ଅଧିକା ଆମେ ପନ୍ଦର ଟଙ୍କା ନକଲେ କେମିତି ଦୋକାନ ଚଲେଇବୁ

ହଁ ଯଦି କହିବେ ତାହେଲେ ଯଦି ଆମକୁ ଫାଷ୍ଟରେ ଆମକୁ ଟିକେ ହେଲ୍ପ କରିବେ ତା'ହେଲେ ଆମେ ଯାଇ ସେଠି ବି ଆମ ବେପାର କରିବୁ ଆମେ ବି ସେଇ ପାଞ୍ଚ ଟା ଲେଖାଏଁ ଆପଣ ଯେଉଁ ହିସାବରେ କହୁଛନ୍ତି ଆମେ ସେଇ ହିସାବରେ ବି ସେଠି ବିକ୍ରି କରିବୁ ଯଦି ଆମକୁ ଜାଗା ଦେବେ ଆଉ ପ୍ରଥମଥର ଆମକୁ ଟିକେ ହେଲ୍ପ କଲେ ଆମେ ସେ କରିପାରିବୁ ଆଉ ଠିକ୍ ଅଛି ଆପଣ ଯେ